ହଁ ମୁଁ ବିଭିନ୍ନ ପ୍ରକାର ଖେଳ ମ୍ୟାଚ୍ ଦେଖିବାକୁ ଭଲପାଏ ଯେପରି କ୍ରିକେଟ ହକି ଫୁଟବଲ ବ୍ୟାଟମିଣ୍ଟନ କବାଡ଼ି ଭଲିବଲ ବାସ୍କେଟବଲ୍ ଏବଂ ଟେବଲ୍ ଟେନିସ୍ ଇତ୍ୟାଦି ମୁଁ ଏହାକୁ ବିଭିନ୍ନ ଟିଭି କିମ୍ବା ଲାଇଭ ୟୁଟୁବ୍ ଏବଂ ଓଟିଟି ପ୍ଲାଟଫର୍ମ ଗୁଡ଼ିକରେ ଦେଖେ ଯେପରି ହଟଷ୍ଟାର୍ ଜିଓ ଟିଭି ଏୟାରଟେଲ୍ ଟିଭି ଇତ୍ୟାଦିରେ ମୁଁ ଏହାକୁ ମୋ ସାଙ୍ଗମାନଙ୍କ ସହିତ ଦେଖିବାକୁ ଭଲପାଏ ଆମ ଆଞ୍ଚଳିକ ଷ୍ଟାଡିୟମ ଗୁଡ଼ିକରେ ବିଭିନ୍ନ ପ୍ରକାର କ୍ରିକେଟ ଓ ଫୁଟବଲର ଟୁର୍ଣ୍ଣାମେଣ୍ଟ ହୋଇଥାଏ ଏଥିରେ ଆଞ୍ଚଳିକ ଲୋକମାନେ ମଧ୍ୟ ଯୋଗଦେଇଥାନ୍ତି ଏବଂ ବହୁତ ବହୁତସାରା ଦୋକାନ ଏବଂ ବଜାର ମଧ୍ୟ ଏଠାରେ ପଡ଼ିଥାଏ ଏଥିସହିତ ଏଠାରେ କ୍ରୀଡ଼ା ଆୟୋଜକ ଓ ପରିଚାଳକମାନେ ମଧ୍ୟ ଉପସ୍ଥିତ ରହିଥାନ୍ତି ଏହି ସ୍ଥାନଟି ସେହି ସମୟରେ ବହୁତ ଜନଗହଳିପୂର୍ଣ୍ଣ ରହିଥାଏ ଏବଂ ଲୋକମାନେ ଏହାକୁ ଦେଖିବାକୁ ମଧ୍ୟ ଭଲପାଆନ୍ତି